ଆମ ଖୋର୍ଦ୍ଧା ଜିଲ୍ଲାରେ ଦୁର୍ଗାପୂଜା ପାଳନ କରାଯାଏ ଆଶ୍ୱିନ ମାସରେ ହୁଏ ଦଶହରା ପୂଜା ସେଇଟା ତ ଦେବୀଙ୍କର ପୂଜାଅର୍ଚ୍ଚନା କରାଯାଏ ଲୋକମାନେ ପୂଜାପାର୍ବଣରେ ନୂଆ ପୋଷାକ ପରିଧାନ କରନ୍ତି ଏବଂ ଦେବୀଙ୍କୁ ପୂଜା କରନ୍ତି ଏବଂ ସ୍ନେହ ସମ୍ପର୍କ ଅତୁଟ ରୁହେ ତେଣୁ ଏହି ହିସାବରେ ଲୋକମାନଙ୍କର ଐକ୍ୟ ସଂସ୍କୃତି ଏସବୁ ପରମ୍ପରା ବଜାୟ ରଖାଯାଇଥାଏ ବିଶେଷ କରି ଓଡ଼ିଆମାନଙ୍କର ଏ ହେଉଛି ଗୋଟିଏ ଭଲ ପର୍ବ ଏବଂ ସମସ୍ତେ ମିଳିମିଶି କାମ କରନ୍ତି ଏବଂ ଅତ୍ମୀୟତା ଏଥିରେ ବଢ଼ିଥାଏ ଏହିପରି ଭାବରେ ଲୋକମାନଙ୍କ ମଧ୍ୟରେ ଏକତା ଐକ୍ୟ ସଂହତି ଏହିସବୁ ବଜାୟ ରହିଥାଏ ତେଣୁ ଏହିଭଳି ଭାବରେ ଦୁର୍ଗାପୂଜା ଆମ ଅଞ୍ଚଳରେ ଖୋର୍ଦ୍ଧା ଜିଲ୍ଲାରେ ପାଳନ କରାଯାଏ ବିଶେଷ କରି ଆମ ଜଟଣୀ ସହରରେ ମଧ୍ୟ ପାଳନ କରାଯାଏ ଏବଂ ପୂଜା ପେଣ୍ଡାଲ ମଧ୍ୟ ତିଆରି କରାଯାଏ ତ୍ଵରଣ କରାଯାଏ ଆଲୋକ ସାଜ୍ଜସଜ୍ଜା କରାଯାଏ ଲୋକମାନେ ବିଭିନ୍ନ ଜାଗାରୁ ବି ଦର୍ଶନ କରିବାକୁ ଆସନ୍ତି ଓ ଲୋକମାନଙ୍କ ମଧ୍ୟରେ ଏକ ଐକ୍ୟ ମନୋଭୂତି ସୃଷ୍ଟି ହେବା ସହିତ ଭାଇଚାରା ସମ୍ପର୍କ ମଧ୍ୟ ଗଢ଼ିଉଠିଥାଏ ଏହିଭଳି ଭାବରେ ଦୁର୍ଗାପୂଜାକୁ ପାଳନ କରି ଆମ ଅଞ୍ଚଳରେ ଲୋକମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ଆରମ୍ଭ କରିଥାନ୍ତି ତେଣୁ ଏହି ସମୟରେ ମଧ୍ୟ ବିଭିନ୍ନ ଯାତ୍ରା ଏବଂ ନାଚ ଗୀତ ସଂଗୀତ ମହୋତ୍ସବ ଏସବୁ ପାଳନ କରାଯାଇଥାଏ ଲୋକମାନଙ୍କ ମଧ୍ୟରେ ଏକତା ଭାବ ଏବଂ ସଂହତି ରକ୍ଷା କରିବା ପାଇଁ ଏହା ମଧ୍ୟ ପାଳନ କରାଯାଇଥାଏ